କଟକ ଜିଲ୍ଲାରେ ମୁଖ୍ୟ ସାଂସ୍କୃତିକ ପର୍ବ ପର୍ବଗୁଡ଼ିକ ହେଲା ଦୀପାବଳି ହୋଲି ଉଗାଡ଼ି ସଂକ୍ରାନ୍ତି ବୋଇତ ବନ୍ଦାଣ ବାଲିଯାତ୍ରା ଗଣେଶ ପୂଜା ସରସ୍ୱତୀ ପୂଜା କାଳୀ ପୂଜା ଏଠାରେ ଅନେକ ଅନେକ ମଧ୍ୟ ଆହୁରି ପର୍ବପର୍ବାଣୀ ପାଳନ ହୁଏ ଦୁର୍ଗା ପୂଜାରେ ଏଇଠି ମଧ୍ୟ ଅନେକ ବେଙ୍ଗଲୀମାନେ ରହିଛନ୍ତି ସେମାନେ ଦୁର୍ଗା ପୁ ଦଶହରାରେ ହେଲେ ତାଙ୍କର ଭସାଣିଦିନ ସେମାନେ ସିନ୍ଦୂରଖେଳ ଖେଳନ୍ତି ଏବଂ ଝୁଣାନାଚ ସେମାନେ କରନ୍ତି ଏବଂ ବେଙ୍ଗଲୀ ମାନଙ୍କର ଦଶହରା ଦଶମୀଦିନ ତାଙ୍କର ଭସାଣି ମଧ୍ୟ ହେଇଥାଏ କିନ୍ତୁ ଓଡ଼ିଆ ମାନଙ୍କର ସେ ତାପରେ ଅ ଭସାଣିଟା ହୋଇଥାଏ ଗଣେଶ ପୂଜାରେ ଆମେ ନୂଆ ପ ଡ୍ରେସ୍ ପିନ୍ଧି ମାନେ ମନ୍ଦିରକୁ ପୂଜାଅର୍ପଣ କରିବାପାଇଁ ଯାଉ ସରସ୍ୱତୀପୂଜା ମଧ୍ୟବି ସେୟାକରୁ ଅଁ ଗଣେଶ ପୂଜାରେ ଆମେ ସ୍କୁଲ କଲେଜରେ ଯାଇଁକି ସେଇଠି ମଧ୍ୟ ପୂଜା ଏଁ ପାଳନ କରୁ କାଳୀପୂଜାରେ ଏଇଠି ବହୁତ ଦୀପ କାଳୀପୂଜା ଏବଂ ଦୀପାବଳି କାଳୀପୂଜା ପ ଦିନ ହିଁ ଦୀପାବଳି ହୋଇଥାଏ ତ ସେଇଦିନ ଅନେକ ଲୋକ ମଧ୍ୟ ପିଣ୍ଡ ପକାନ୍ତି ପିଣ୍ଡ ପକାଇବା ପରେ ଦୀପ ପୂରା ଲଗାନ୍ତି ଅନେକ ଘର ଲିଚୁ ଲାଇଟ୍ ରେ ମଧ୍ୟବି ସଜାସଜ୍ୟା ହୋଇଥାଏ ଦୀପ ଲଗାଇ ଲୋକେ ରଙ୍ଗଲି ମଧ୍ୟବି ପକାନ୍ତି ଏବଂ ବାଣ ବହୁତ ଫୁଟାନ୍ତି ତ ସବୁଆଡ଼େ ସାଜସଜ୍ୟା ହୋଇଥାଏ ବୋଇତ ବନ୍ଦାଣ ବୋଇତ ବନ୍ଦାଣରେ ଆମର ବାଲିଯାତ୍ରା ମଧ୍ୟ ମାନେ ଆରମ୍ଭ ହୋଇଥାଏ ବୋଇତ ବନ୍ଦାଣ ସେବେଠୁ କାର୍ତ୍ତିକ ପୂର୍ଣ୍ଣିମାଠୁ ମାନେ ଆରମ୍ଭ ହେଇଯାଇ ଥାଏ କାର୍ତ୍ତିକ ପୂର୍ଣ୍ଣିମା ଦିନ ଆମେ ବହୁତ ସଖାଳୁ ଉଠି ପଞ୍ଚୁକ ପାଞ୍ଚଦିନିଆ କି ଆମେ ରଙ୍ଗଲି ପକଉ ଏବଂ କାର୍ତ୍ତିକ ପୂର୍ଣ୍ଣିମା ରେ ଆମେ ଭୋରୁ ଉଠି ଭୋରୁ ଉଠି ଯାଉ ଡଙ୍ଗା ମଧ୍ୟ ଭସେଇବା ପାଇଁ ଏବଂ ମନ୍ଦିର ଦର୍ଶନ କରିବା ପାଇଁ